ଆମେ ଯେତେବେଳେ ଚାଷ କରିଥାଉ ଜଣଙ୍କ ଠାରୁ ଋଣ ଆଣିଥାଉ ଋଣ ଆଣିକରି ସୁଧିଆ ପଇସା ଆଣିକରି ଚାଷ କରିଥାଉ କରିଥାଉ ତାହା ଆମେ ଲାଭ ନ ପାଇଲେ ଆମେ ଆତ୍ମହତ୍ୟା କରିଥାଉ ଗୋଟେ ଉଦାହରଣ ନେବୁ ଧାନ ଚାଷ ଧାନ ଚାଷ ଆମେ ଯେତେବେଳେ କରିଥାଉ ଋଣ ଆଣି ସୁଧ ଲୋକଙ୍କଠାରୁ ସୁଧିଆ ଆଣି ଚାଷ କରିଥାଉ ଠିକ୍ ସମୟରେ ବର୍ଷା ନହେଲେ ନହେଲେ ମରୁଡ଼ି ହୋଇଯାଇଥାଏ ସେ ମରୁଡ଼ିର ହେଇଥିବା ଯୋଗୁଁ ଯୋଗୁଁ ଆମେ ଆତ୍ମହତ୍ୟା କରି ଦେଇଥାଉ ଆମେ ଏହା ଆତ୍ମହତ୍ୟା କରିବା କଥା ନୁହେଁ ଆମ ଭାରତ ଓଡ଼ିଶା ସରକାର କୃଷକ ଉପରେ ଧ୍ୟାନ ଦଉଛିି ହେଲେ ପାଣି ଯୋଗାଇ ଦେଉଛି ହେଲେ ଠିକ୍ ପାଣିକୁ ଜାଗାକୁ ଯିବ ତାହା ଜାଣିପାରୁନାହାନ୍ତି ଯେଉଁମାନେ ସର୍ଭେ କରି ଦେଉଛନ୍ତି ସବୁ ତଳେ ମେଗା ପଏଣ୍ଟ ଦେଇ ଯାଉଛନ୍ତି ପଏଣ୍ଟ ପାଣି ଦେଉଛନ୍ତି ତା ଉପରକୁ ଆସିପାରୁନାହାନ୍ତି ଯେଉଁଟାକି ବର୍ଷା ନହେଲେ ଉପରକୁ ଯାଇ ପାରିବନି ଯେଉଁ ଲୋକ ଆଣିଥିବ ସୁଧିଆ ପଇସା ସେ ବାଧ୍ୟ ହୋଇ ଆତ୍ମହତ୍ୟା କରି ଦଉଛି ଏହା ଉପରେ ଓଡ଼ିଶା ସରକାର ପଦକ୍ଷେପ ନେବା କଥା ସମସ୍ତେ ପାଣି ପାଇବା କଥା ଯେଉଁ ଜାଗାରେ ବି ମେଗା ପଏଣ୍ଟ ପାଣି ଦଉଛି ପଏଣ୍ଟ ପାଣି ଆସୁଛି ତାକୁ ସମସ୍ତେ ମାଡ଼ ନ ଲାଗି ସମସ୍ତେ ନେବା କଥା ଆମକୁ ପାଣି ଯୋଗେଇ ଦେଲେ ଠିକ୍ ସମୟରେ କୃଷକ ଆଉ ଆତ୍ମହତ୍ୟା କରିବ ନାହିଁ ଆମେ ଗୋଟିଏ ଦେଖିବା ଯଦି ଆମ ଓଡ଼ିଶାରେ ବରଗଡ଼ ଡିଷ୍ଟ୍ରିକ୍ଟରେ ବହୁତ ଲୋକ ଆତ୍ମହତ୍ୟା କରନ୍ତି କାରଣ ସେଇଠାରେ ଏଠାରେ ଲୋକମାନେ ସୁଧିଆ ପଇସା ଆଣନ୍ତି ଲୋକଙ୍କଠାରୁ ଯଦି ମରୁଡ଼ି ହୋଇଯାଇଥାଏ ସେମାନେ ମାଟି ଫାଟି ଯାଇଥାଏ ଧାନ ନଷ୍ଟ ହେଇଯାଇଥାଏ ସେଥିପାଇଁ ସେମାନେ ଆତ୍ମହତ୍ୟା କରିଦିଅନ୍ତି ଏହା ଉପରେ ଓଡ଼ିଶାରେ ଓଡ଼ିଶା ସରକାର ଜାଣିିକରି ମଧ୍ୟ ସବୁଆଡ଼େ ଦେଉଛି ସୁବିଧା କରିଦେଉଛି କୃଷକମାନଙ୍କୁ ହେଲେ ଠିକ୍ ଜାଗାରେ ପଏଣ୍ଟ ପାଣି ବସିଲେ ସମସ୍ତେ ପାଣି ପାଇପାରିବେ ଯେଉଁମାନେ ସର୍ଭେ କରୁଛନ୍ତି ସେମାନେ ଦେଇପାରୁନାହାନ୍ତି ଏହା ଯେଉଁମାନେ ସର୍ଭେ ମଧ୍ୟ କରିୁଛନ୍ତି ସେମାନେ ଜାଣିବା କଥା ଯେ କେଉଁ ଜାଗାରେ ପଏଣ୍ଟ ପାଣି ଦେଲେ ସମସ୍ତେ ପାଣି ପାଇପାରିବେ ସମସ୍ତେ ତଳେ ଦେଇଦଉନ୍ତି ଉପରକୁ ପାଣି ଆସୁଛନ୍ତି ଉପର ଦେଲେ ପଏଣ୍ଟ ପାଣି ତଳକୁ ଯିବ ତଳେ ସମସ୍ତେ ପାଣି ପାଇପାରିବେ ଆଉ ସମସ୍ତଙ୍କ ଧାନ ଭଲ ଦବ ଓଡ଼ିଶା ସରକାର ଏହାର ପଦକ୍ଷେପ ନେବା କଥା ଆଉ କୃଷକମାନଙ୍କୁ ବି ମୁଁ କହିବି ଯେ ଯେଉଁମାନେ ଚାଷ କରୁଛୁ ଆମେ ଭଲ ଭାବେ ଚାଷ କରିବା କଥା ଠିକ୍ ସମୟରେ ଔଷଧ ଦେବା ଠିକ୍ ସମୟରେ ପଲ୍ଲା ପକେଇବା ପଲ୍ଲାରେ ପାଣି ଦରକାର ଯେଉଁ ସମୟରେ ଯେଉଁ ପାଣି ଦରକାର ସେ ସମୟରେ ପାଣି ଦେବା ହେଲେ ଧାନ ଚାଷ ବହୁତ ଭଲ ହେବ ଆମେ ଚାଷ କରୁଛୁ ଚାଷ ଉପରେ ଧ୍ୟାନ ଦେବା ଆଉ ଅଲଗା ଉପରେ ଧ୍ୟାନ ଦେବା ନାହିଁ ଆମେ ଯେଉଁମାନେ ବି ଆତ୍ମହତ୍ୟା କରୁଛନ୍ତି ସେମାନଙ୍କୁ କହିବି କହିବି ଗୋଟେ କଥା ସେମାନେ ଆତ୍ମହତ୍ୟା କରିବା କଥା ନୁହଁ ଆଜି ନ ହେଲା କାଲି ପୁଣି ଭଲ ଚାଷ ହେବ ସେମାନେ ସେଇ ଧାନକୁ ବିକି ମଣ୍ଡିରେ ଖାତା କରିବା ଆମ କୃଷକମାନଙ୍କ ପାଇଁ ଭାରତ ସରକାର କିଛି ଋଣ ଛାଡ଼ କରୁନାହାନ୍ତି କି କିଛି ନାହିଁ ସବୁ ଖାତା ସେଥିପାଇଁ ଭାରତ ସରକାର ଆମ କୃଷକ ଋଣ ଛାଡ଼ କରିବା କଥା କେତେ ପର୍ସେଣ୍ଟ ତାହା ବି କରୁନାହାଁନ୍ତି କୃଷକ ଯେଉଁମାନେ ବି କୃଷକ ଆତ୍ମହତ୍ୟା ବିଷୟରେ ମୁଁ କହିବି ଯେଉଁମାନେ ବି ଆତ୍ମହତ୍ୟା କରୁଛନ୍ତି ସେମାନେ ଆତ୍ମହତ୍ୟା କରିବା କଥା ନୁହଁ ତାଙ୍କ ପରିବାରକୁ କହିବା କଥା ମୋ ଧାନ ଚାଷ ଏମିତି ହେଲା ସେ ପରିବାର ଲୋକ ମଧ୍ୟ ତାକୁ ବୁଝେଇକି ରଖିବା କଥା ଲୋକମାନେ ଧାନ ଚାଷ ଭଲ ନହେଲା ବୋଲି ସେମାନେ ଖେତ ବିଲରେ ସେମାନେ ଔଷଧ ପିଇକରି ବା ଔଷଧ ମେଡ଼ିସିନ୍ ଖାଇବି ମରିଯାଉଛନ୍ତି କି ଗଛରେ ଓହଳି ଉଚ୍କି ହେଇକି ମରି ଯାଉଛନ୍ତି ସେମାନେ ସେଇ କାମ କରିବା ବିଲ୍କୁଲ୍ ଆଦୌ ଉଚିତ୍ ନୁହେଁ ଏହା ସରକାର ବହୁତ ପଦକ୍ଷେପ ନେବା କଥା ଆମେ ବର୍ଷା ନହେଲେ ମରୁଡ଼ି ହେଲେ ଆମେ ଉଚ୍କି ହେଇଯାଉଛୁ ବା ଆତ୍ମହତ୍ୟା କରୁଛୁ ତାହା କେମିତି ତାହା ଲୋକମାନେ କରିବେ ନାହିଁ ତାହା ଉପରେ ଓଡ଼ିଶା ସରକାର ପଦକ୍ଷେପ ନେବା କଥା